ବର୍ତ୍ତମାନ ପରିବେଶର ପାଣିପାଗ ଏବଂ ଅନେକ ଗାଡ଼ି ଯାନବାହାନ ଯୋଗୁଁ ପଶୁମାନେ ଅନେକ ଦୁର୍ଘଟଣାର ସମ୍ମୁଖୀନ ଏବଂ ପାଣିପାଗ ଯୋଗୁଁ ଅନେକ ରୋଗର ମଧ୍ୟ ସମ୍ମୁଖୀନ ହେଉଛନ୍ତି ତେଣୁ ଏହାର ନିରାକରଣ ନିମନ୍ତେ ପଶୁ ଡାକ୍ତରମାନଙ୍କ ପରାମର୍ଶ ନେଇ ପଶୁମାନଙ୍କର ଯତ୍ନ ନେବା ଆବଶ୍ୟକ ଏବଂ ସେମାନଙ୍କର ରହିବା ଖାଇବା ଇତ୍ୟାଦିର ମଧ୍ୟ ସଠିକ ଭାାବେ ଯତ୍ନ ନେବା ଆବଶ୍ୟକ ଏଥିପ୍ରତି ଆମେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ନିତ୍ୟାନ୍ତ ଆବଶ୍ୟକ ରହିଛି ଏବଂ ଏଥିପ୍ରତି ଆମେ ସଚେତନ ହେବା ଆବଶ୍ୟକ